ଆମର୍ ଅଞ୍ଚଲ୍ର୍ ଆଜ୍ଞା ଧର୍ମ ବୋଇଲେ ଆମର୍ ଆଜ୍ଞା ଅଞ୍ଚଲ୍ର ପ୍ରାୟ ଲିଟିଲ୍ ଭାରତ୍ ହେ ସବୁ ପ୍ରକାର ଧର୍ମ ବଲାଙ୍ଗୀର୍ ଅଞ୍ଚଲ ଏ ଅଛ ଆର୍ ସବୁ ସବୁ ଜୋର୍ଜାର୍ ଦି ହେଉଛେ ଶଙ୍କର୍ ପର୍ବପର୍ବାଣି ସବୁ ପାଲନ କରୁଛନ୍ ସବୁ ଭାଇଚାରା ହିସାବେ ଅଛୁଁ ଆମେ ଯ ବୋଇଲେ ହିନ୍ଦୁ ଅଛନ୍ ତାପରେ ମୁସଲିମ୍ ଅଛନ୍ ତାପରେ ଖ୍ରୀଷ୍ଟିୟାନ୍ ଅଛନ୍ ତାପରେ ଶିଖ୍ ଅଛନ୍ ଜୈନ ଅଛନ୍ ବୁଦ୍ଧ ଅଛନ୍ ଏନ୍ତା ସବୁ ମିଶିମିଶା କରି ଅଛୁ ଆରୁ ଭାଇଚାରା ବି ଅଛୁ ଆଉ ପୁରା ବଢ଼ିଆ ଶଙ୍କର ପର୍ବବି ସଭେ ମାନୁଛୁଁ ଉନୁଜେ ସଭିଏଁ ଯେଉଁ ଭାଇଚାର ଯେଉଁ ଯେଉଁ ଆସୁଛୁ ହେନ୍ତା ହିସାବେ ସଭିଏଁ ଅଛୁଁ ଆର୍ ଦିନର ମେନ୍ ପର୍ବ ଆଜ୍ଞା ନୂଆଖାଇ ନୂଆଖାଇକି ସଭିଏଁ ସଭି ଭାଇଚାରା ହିସାବେ ମାନିସୁଁ ଆରୁ ମୁସଲିମ୍ମାନଙ୍କର ମହରମ୍ ହିନ୍ଦୁମାନେ ଭାଇଚାରା ହିସାବେ ସଭେ ମାନସୁଁ ଏନ୍ତା ଆମେ ସଭିଏଁ ମାନିମୁଁ ଗୁନି କରି ସଭି ଆରୁ ଭଲ କରି ରହିସୁଁ